ଆମ ଗାଁରେ ପ୍ରାୟ ପାଞ୍ଚଶହ ବସ୍ତି ସେମାନେ ଦୈନନ୍ଦିନ କିଛି କର୍ମ କରି ତା' ମଧ୍ୟରେ ହସଖୁସିରେ ଯିବା ପାଇଁ ଖେଳକୁ ଖେଳିଥାନ୍ତି ଖେଳ ମଧ୍ୟରେ ବାଗୁଡ଼ି ତାସ୍ ପଶା ଲୁଡୁ ଏସବୁ ଖେଳଗୁଡ଼ିକ ଅନ୍ତର୍ଭୁକ୍ତ ସେସବୁ ଖେଳଗୁଡ଼ିକ ଆଉ ସେସବୁ ଖେଳଗୁଡ଼ିକ ଖେଳି ଏମାନେ ଆନନ୍ଦିତ ହୁଅନ୍ତି ଆଉ ବିଭିନ୍ନ ପର୍ବପର୍ବାଣି ପଡ଼େ ପର୍ବ ପର୍ବାଣିରେ କୁମାରପୂର୍ଣ୍ଣିମା ମୋତେ ଝିଅ ପିଲାମାନେ ବି ଗାଁରେ ଭଲ ଖେଳକୁଦ କରନ୍ତି ଏସବୁ ହେବା ଦ୍ଵାରା ଆମ ଗାଁ ଭଲ ଭାବରେ ପରିଚିତ ଅଛି